ଦିନେ ମୁଁ ଆଉ ମୋ' ସାଙ୍ଗମାନେ ଜୟପୁର ଯାଇଥିଲୁ ସେଠି ପହଁଞ୍ଚିବା ପରେ ମୋ' ସାଙ୍ଗମାନେ କହିଲେ ଯେ ଏଠି ପାଖରେ ଗୋଟିଏ ପରିଦର୍ଶନ କରିବା ପାଇଁ ଦେଓମାଳି ପାହାଡ଼ ଅଛି ମୋର ବି ବହୁତ ଇଚ୍ଛା ଥାଏ କି ଏମିତି ଗୋଟିଏ ପାହାଡ଼ରେ ଚଢ଼ିବା ପାଇଁ ସେଠୁ ଆମେ ସମସ୍ତେ ସେ ପାହାଡ଼ ଉପରେ ଚଢ଼ିକି ଯାଇକି ପହଞ୍ଚିଲା ବେଳେ ସେ ପାହାଡ଼ଟି ବହୁତ ଉଚ୍ଚା ଥାଏ ସେଠୁ ପହଞ୍ଚିକି ତଳକୁ ଅନାଇଲା ପରେ ଏମିତି ଲାଗେ ଯେ ଘରଦ୍ଵାରଗୁଡ଼ିକ ଯେମିତି ଗୋଟିଏ ଗୋଟିଏ ଛୋଟ ତାରା ସେଠୁ ଆମେ ଭାବିଥିଲୁ ଯେ ଆହୁରି ବହୁତ ସମୟ ସେ ପାହାଡ଼ରେ କାଟିବା ପାଇଁ କିନ୍ତୁ ପହଞ୍ଚିଲା ପରେ ସେଠୁ ଅନ୍ଧାର ହୋଇଯାଇଥିଲା ବେଶି ସମୟ ବୁଲାବୁଲି ନକରି ଆମେ ପାହାଡ଼ରୁ ବାହାରି ତଳକୁ ଆସିଲୁ